ବିଭିନ୍ନ ପାଣିପାଗରେ ଦୌଡ଼ିବା ପାଇଁ ଟିପ୍ସ ଗୁଡ଼ିକ ହେଲା ଗରମ ଦିନେ ଯାଦା ଦୌଡ଼ାଦୌଡ଼ି କଲେ ହାଲିଆ ଲାଗେ ଆଉ ଝାଲ ନାଲରେ ଦେହ ଲଥପଥ ହୋଇଯାଏ ବର୍ଷା ଦିନରେ ଜାଗା ଜାଗା କାଦୁଅ ପାଣି ଅସନା ହୋଇଥିବାରୁ ଦୌଡ଼ା ଦୌଡ଼ିରେ ବହୁତ ଅସୁବିଧା ବେକ୍ଟେରିଆଗୁଡ଼ିକ ଥାନ୍ତି ପାଣିରେ ବିଶେଷ ତ ଥଣ୍ଡା ଦିନରେ ଦୌଡ଼ାଦୌଡ଼ି କଲେ ଦେହ ପାଇଁ ହିତକର ଆଉ ଶରୀର ପାଇଁ ବହୁତ ଆବଶ୍ୟକ ସେଥିପାଇଁ ଥଣ୍ଡା ଦିନରେ ପ୍ରାୟତଃ ଲୋକେ ବାହାରେ ମର୍ଣିଙ୍ଗ୍ ୱାର୍କ୍ କଲା ଭଳି ଦୌଡ଼ାଦୌଡ଼ି କରିଥାନ୍ତି ଆଉ ଛାତ୍ର ଛାତ୍ରୀମାନେ ମଧ୍ୟ ତାଙ୍କର ମର୍ଣିଙ୍ଗ୍ ୱାର୍କ୍ରେ ଦୌଡ଼ାଦୌଡ଼ି କରନ୍ତି ଥଣ୍ଡା ଦିନରେ ପ୍ରାୟତଃ ଆଉ ସେଇଥିରେ ଦେହ ମଧ୍ୟ ଭଲ ରୁହେ ଆଉ ସ୍ୱାସ୍ଥ୍ୟ ବି ଭଲ ରହେ